ହଁ ହ୍ୟାଲୋ ଜାନକୀ ଆଉ କେମତି ଭଲ ତ ମୁଁ ଭଲ ଅଛି ଆଉ କଲେଜ୍ ଯାଇଥିଲ କି ନାଇଁ ହଁ ସବୁ ଭଲ ଏକ୍ଜାମ୍ କେମିତି ଚାଲିଛି ବା

ହଁ ମୁଁ ବି ସେଇଟା ହିଁ ଭାବୁଥିଲି ଏବେ ମେଘରାଜରେ ଯେଉଁ ଖୋଲିଲା ନାଇଁ କି ନୂଆଟା ସେଇଠି ବଢ଼ିଆ ହେଉଛି ହୋ ଏଇଟା ହିଁ ହଁ ବଢ଼ିଆ ହେଉଛି ସିନେମା ହଲ୍ଟା ବଢ଼ିଆ ହେଇଛି ଜାଣିଛୁ ନା କିନ୍ତୁ ଏବେ ସିନେମାର ପଡ଼ୁଛୁ କେଉଁଟା ସିନେମା ପଡ଼ିଛି ହେଲେ କ'ଣଟା ଗୋଟେ ପଡ଼ିଛି ହଁ ହଁ କରିବା ଆଉ ହଁ ହଁ କରିବା ସେଇଟା ଅଲ୍ଲୁ ଅର୍ଜୁନ ନାହିଁ କିହେ ହଁ ସିନେମାଟା ପଡ଼ିଛି ହେ ହଁ ସେଇଟା ହିଁ କେବେ ଯିବା ହେ ହଁ ଟିକେଟ୍ ଟିକେ ପ୍ରାଇସ୍ ଅଧିକ ଅଛି ଆଉ ସେ ଟାଇପ୍ ବଗେରା ଲାଗୁଛି କହୁଥିଲା ମୋ ସାଙ୍ଗଟା ଯାଇଥିଲା ତ ସେ କହୁଥିଲା ହଁ ଫ୍ୟାସିଲିଟି ଭଲ ଅଛି ବା ସେଇଟି ହୁଁ ହଁ ସିଟ୍ଗୁଡ଼ାକ ବି ଭଲ ଥାଉଛି ଆଉ ଫ୍ରଣ୍ଟ୍ ସିଟ୍ରେ ସ୍ଲିପିଂ ବାଲା ଦେଇଛି ବେଡ଼୍ଟା ତା'ପରେ ଦେଖିବା ସେଇଠି ବସିବାପାଇଁ ବି ଭଲ ଅଛି ବହୁତ ବଢ଼ିଆ ହେଇଛି ତ ସେଟାକୁ ମୁଁ କହୁଥିଲେ ଯେ ଯିବା ହଁ ସେଇଟା ତ ବୁକ୍ କରିବା ଯେ ସେଇଟା ହିଁ କେବେ ଯିବା କହୁନ ଆଉ ମୁଁ ସେଇଟା ହିଁ ପଚାରୁଥିଲି ହଁ କଣ୍ଟିନେଣ୍ଟ୍ରେ ଯିବା କି ଏବେ ହଉ ରବିବାର ଯିବା ଏମତି ବି ହଉ କାଲି କେତେବେଳକୁ ହଁ ହଁ ଆମ ସାଙ୍ଗମାନେ କଲେଜ୍ର ପିଲାମାନେ ସହିତ ମିଶିକି ଯିବା ଆଉ ହଁ ତା'ପରେ ସେଇଠି କ'ଣ ବାହାର ଫୁଡ଼୍ ଯାକ ଏଲାଉ ନାହିଁ ବା ସେଇଠି ତାଙ୍କ ସେଇଠୁ ହିଁ ମେଘରାଜରେ ହିଁ ସବୁ କିଛି ହଁ ହଁ ସେଇଠିରୁ ଯାଇକି ପହଞ୍ଚିଲେ ହେଲା କି ତା'ପରେ ପଇସା ଟିକେ ଅଧିକ ଧରିଥିବା କ'ଣ ସବୁ ସାଙ୍ଗମାନଙ୍କ ମେଳରେ ମିଶିକି ସବୁ ଖାଇଦେବା ଆଉ ଆଡ଼ଜଷ୍ଟ୍ କରିଦେବା ଆଉ ହଁ ସେଇଟା ହିଁ ଜାଣିଛ କି ନାଇଁ ଗୋଟେ ସମୋସା ସେଇଠି ଟ୍ୱେଣ୍ଟି ରୁପିଜ୍ ଜାଣିଛ ନା ଏଇଠି ଫାଇଭ୍ ରୁପିଜ୍ ହେଲେ ସେଇଠି ଟ୍ୱେଣ୍ଟି ରୁପି ହଁ ହଁ ଯେ କ'ଣ କରିବା ଆଉ ଯିବା ଆଉ ସେଇଠି ଗୋଟେ ବହୁତ ଭଲ ସିନେମା ହଲ୍ଟା ହେଇଛି ତ ମେଘରାଜରେ ତା'ପରେ ଏଣ୍ଟ୍ରି ଗେଟ୍ଟା ବଢ଼ିଆ ହେଇଛି ଜାଣିଛୁ ନା ଫଟୋ ଫଟୋ ରିଲସ୍ ଫିଲସ୍ ବନାଇବାକୁ ବଢ଼ିଆ ହେବ ହଁ ହଁ ଆମ ବେଷ୍ଟ୍ ଫଟୋ ଗୋଟେ କାଢ଼ିକି ଅପଲୋଡ଼୍ କରିବା ଇନଷ୍ଟାଗ୍ରାମ୍ରେ ଆଉ ଲାଇକ୍ ଉପରେ ଲାଇକ୍ ହଁ ପରା ଆମେ ଭାଇରାଲ୍ ନହେଲେ କିଏ ହେବ ବା କୁଆଡ଼େ ବି ତୁ ଯାଇନୁ ବୁଲାବୁଲି କରିବା ଟିକେ ଆଉ ଘରେ ବି କେତେ ରହିବୁ ବା ତା'ପରେ କଲେଜ୍ରେ ତ ଏକ୍ଜାମ୍ ଦେଇ ଦେଇ ତୁ ବିଜାର ବିରକ୍ତ ଲାଗିଗଲାଣି ହଁ କ'ଣ କରିବା କୁହ